ହଁ ମୁଁ ଦୌଡ଼ିଛି ଦୌଡ଼ି ଦୌଡ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ଦୌଡ଼ ଆରମ୍ଭରେ ଗୋଟେ ମିଳିଥାନ୍ତି ସେ ସେ ହୁଇସିଲ୍ ମାରିଲେ ଆମେ ଦୌଡ଼ିଥାଉ ଦୌଡ଼ିବା ଦୌଡ଼ିକି ମୋର ଧରିବା ପରେ ଦୌଡ଼ିବା ଦୌଡ଼ିବା ବେଳେ ମୋତେ ବହୁତ ହାଲିଆ ଲାଗିଯାଇଥିଲା ମୁଁ ପଡ଼ି ଯାଇଥିଲି ତା'ପରେ ମଧ୍ୟ ଉଠିକି ଦୌଡ଼ିଛିି ଆଉ ଦୌଡ଼ରେ ଦ୍ଵିତୀୟ ସ୍ଥାନ ଅଂଶଗ୍ରହଣ କରିଥିଲି ବହୁତ ଭଲ ବହୁତ ହାଲିଆ ଲାଗେ ଦୌଡ଼ିବା ପରେ ଦୌଡ଼ରେ ମୋର ବହୁତ ଭଲ ଅନୁଭୂତି ଥିଲା ଦୌଡ଼ରେ ମୁଁ ସେ ଦ୍ଵିତୀୟ ପୁରସ୍କାର ପାଇଥିଲି କିଛି ଶିଳ୍ପ ମଜା ପାଇଥିଲି ତା'ପରେ କୋଚ୍ ଆମକୁ ବହୁତ ପରାମର୍ଶ ଦେଇଥିଲେ କୋଚ୍ କହିଥିଲେ କି କିପରି କିପରି ଦୌଡ଼ିଲେ ନିଜର ଲକ୍ଷ୍ୟ ସ୍ଥାନରେ ପହଞ୍ଚିପାରିବା କିପରି ଲକ୍ଷ୍ୟକୁ ଲକ୍ଷ୍ୟ କିପରି ଲକ୍ଷ୍ୟ କଲେ ଆମେ ସେଇ ସ୍ଥାନରେ ପହଞ୍ଚିବା କିପରି ଦେଖିବା କିପରି ଧ୍ୟାନ ଦେବା କିପରି ଦୌଡ଼ିବା ଏମିତି ବହୁତ ପ୍ରକାର କରିଦିଏ ଶେଷରେ ଆମକୁ ପୁରସ୍କାର ବିତରଣ କରାଗଲା ଏବଂ ସେଠାରେ ଗ୍ଲୁକୋଜ୍ ମଧ୍ୟ ଖାଇବାକୁ ଦେଇଥିଲେ ଦୌଡ଼ିବାକୁ ଯାଇ ମୋତେ ବହୁତ ଭଲ ଲାଗେ ହେଥା ବହୁତ ଆନନ୍ଦ ଆନନ୍ଦରେ ମୁଁ ଦୌଡ଼ିଥିଲି ଏବଂ ପଡ଼ି ପଡ଼ି ଯାଇଥିଲି ପୁଣି ଉଠିକି ଯାଇ ଦୌଡ଼ି ଦୌଡ଼ରେ ମୁଁ ଦ୍ଵିତୀୟ ପୁରସ୍କାର ମଧ୍ୟ ଲାଭ ଥିଲେ ଏ କୋଚ୍ କୋଚ୍ ଆମର କୋଚ୍ ବହୁତ ଭଲ ସେ ଆମକୁ ବହୁତ ପରାମର୍ଶ ଦେଇଥିଲେ କିପରି ଆମେ ଲକ୍ଷ୍ୟ ହାସଲ କରିବା କିପରି ଫାର୍ଷ୍ଟ ହେଇପାରିବା ଏପରିକି ବହୁତ କିଛି ସେ ଆମକୁ କହିଥିଲେ ଯାହାଫଳରେ ତାଙ୍କ କଥା ଗ୍ରହଣ କରି ଆମେ ଆଜି ବହୁତ ସ୍ଥାନ ଯାଇ ବହୁତ ପୁରସ୍କାର ହାସଲ କରିଛୁ ସେ ଯେପରି ପରାମର୍ଶ ଦିଅନ୍ତି ଯେ ଆମେ ବହୁତ ଭଲ ଜାଗା ଅଭିନୟ ପୁରରେ ବହୁତ ଏଟା ହେଇପାରୁ